ଭାରତୀୟ ଗଣମାଧ୍ୟମ ହେଉଛି ସରକାର ସରକାରଙ୍କର ଚତୁର୍ଥ ସ୍ତମ୍ଭ ଯେପରିକି ପ୍ରିଣ୍ଟ ମିଡ଼ିଆ ହେଲା ଇଲୋଟ୍ରୋନିକ୍ସ ମିଡ଼ିଆ ହେଲା ଇଲୋଟ୍ରୋନିକ୍ସ ମିଡ଼ିଆରେ ଆମେ ବିଭିନ୍ନ ପ୍ରକାର ଚ୍ୟାନେଲ ଅଛି ସେଥିରେ ହେଲା ଓ ଟି ଭି ଇ ଟି ଭି କନକ ଚ୍ୟାନେଲ୍ ନ୍ୟୁଜ୍ ଚ୍ୟାନେଲ୍ ନ୍ୟୁଜ୍ ସେଭେନ୍ ଚ୍ୟାନେଲ୍ କଳିଙ୍ଗ ଟି ଭି ଆମ ଦେଶବିଦେଶର ମନ୍ତ୍ରୀମାନଙ୍କର ସମସ୍ତଙ୍କ ସବୁପ୍ରକାର ଖବର ଆମେ ପାଇପାରୁ ଆଗାମୀ ସୂଚନା ପାଇପାରୁ କେତେବେଳେ ବର୍ଷା ହେବ ବନ୍ୟା ହେବ ବାତ୍ୟା ହେବ ପ୍ଲସ୍ ସବୁପ୍ରକାର ଚ୍ୟାନେଲ୍ ଆମେ ପାଇପାରୁ ସବୁପ୍ରକାର ଖବର ଆମେ ପାଇପାରୁ ତାପରେ ଆଉ ଗୋଟେ ହେଲା ପ୍ରିଣ୍ଟ ମିଡ଼ିଆ ପ୍ରିଣ୍ଟ ମିଡ଼ିଆ ହେଲା ଯେପରିକି ସମାଜ ସମ୍ବାଦ ଧରିତ୍ରୀ ପ୍ରଜାତନ୍ତ୍ର ସେଇଟା ଦୁଇବେଳା ଛପା ହୁଏ କେତେବେଳେ ସକାଳୁ ପଡ଼େ କେତେବେଳେ ସନ୍ଧ୍ୟାବେଳେ ପଡ଼େ ଆମେ ସେଥିରେ ବି ସବୁପ୍ରକାର ଖବର ପାଇପାରୁ କେଉଁଠି କେଉଁ ସବୁ ଜିନିଷ ପ୍ରାଇଜରେ ଆମେ ଠିକ୍ ଜାଣିପାରୁ ଦର ଦରଦାମ୍ ଦୁର୍ଘଟଣା ସବୁପ୍ରକାର ଆମେ ଜିନିଷ ଆମେ ସେଥିରେ ପଢ଼ିକି ଜାଣିପାରୁ ଯେପରିକି ସ୍କୁଲ୍ ପାଠ ପଢ଼ା ହେଲା ଟିଚରମାନଙ୍କର କେଉଁଠି କିଛି ଇଣ୍ଟରଭିୟୁ ଦେବାର ଥିବ କି ପିଲାମାନଙ୍କର କେଉଁଠି କିଛି ଭଲ ଖବର ପାଇବାର ଥିବ ସେଥିରେ ଆମେ ସବୁପ୍ରକାର ଜିନିଷ ପାଇପାରୁ